ହ୍ୟାଲୋ କ୍ୟାବ୍ ଏଜେନ୍ସିକୁ ଲାଗିଛି କି ମୁଁ ସୁନିତା ସାହୁ କହୁଥିଲି ଦହ୍ୟାରୁ ମୋର ଟିକିଏ ପଚିଶ ତାରିଖ ଯିବାର ଅଛି ବିନକା ସେଇଠି ବଡ଼ ଆକାରରେ ରଥଯାତ୍ରା ହେଉଛି ଦେଖିବାପାଇଁ ଯିବି ଆପଣଙ୍କର ପଚିଶ ତାରିଖରେ କାର୍ ହେବ କି ଠିକ୍ଅଛି ତାହେଲେ ପଚିଶ ତାରିଖ ଦହ୍ୟା ମଝିସାହିକୁ ନଅଟାବେଲେ କାର୍ ଟିକିଏ ପଠେଇବେ ଆପଣ ଅର୍ଡ଼ରଟି ରଖନ୍ତୁ ବିନକା ବିନକା ଯିବାକୁ ଆପଣ କେତେ ଟଙ୍କା ନେବେ ନଅଶହ ଟଙ୍କା ଠିକ୍ଅଛି ତାହେଲେ ପଚିଶ ତାରିଖ ନଅଟାବେଳେ ଠିକ୍ ସମୟରେ କାର୍ ପଠାଇ ଦେବେ ରଖୁଛି